ଆଜିକାଲିଆ ଲୋକମାନେ ଧର୍ମକୁ ବିଶ୍ୱାସ କରୁନାହାନ୍ତି ଆଗକାଳିଆ ଲୋକମାନେ ଧର୍ମକୁ ଅଧିକ ବିଶ୍ୱାସ କରୁଥିଲେ ବା ଧର୍ମ ଧର୍ମ ବିଶ୍ୱାସରେ ରହୁଥିଲେ ଆଜିକାଲି ଲୋକମାନେ ଟୋଟାଲି ବି ଧର୍ମକୁ ମାନେ ବିଶ୍ୱାସ କରୁନାହାନ୍ତି ବା କରିବା ଲୋକ ବି ଟିକେ କମ୍ ବି ହେଇଗଲେଣି ଆଗକାଳ ଲୋକମାନେ ଅଧିକ ଧର୍ମ ବିଶ୍ୱାସ ରହୁଥିଲେ ବା ଅଧିକ ବିଶ୍ୱାସ ଧର୍ମରେ ରହୁଥିଲେ ସେଥିମଧ୍ୟରେ ଆଜିକାଲି ଲୋକମାନେ ଟୋଟାଲି ବି ଆଧ୍ୟାତ୍ମିକ କଥା ଟିକେ ମାନୁନାହାନ୍ତି ଟୋଟାଲି ଆଧ୍ୟାତ୍ମିକ ହେଉଛି ଯେ ଲୋକମାନେ ଟିକେ ତା' ମାନେ ଆଗକାଳରେ ପିଢ଼ିମାନେ ମାନେ ଧର୍ମବଶ୍ୱାସକୁ ଅଧିକ ମାନୁଥିଲେ ଆଜିକାଲି ଲୋକମାନେ ଧର୍ମ ବିଶ୍ୱାସ କମ୍ ହେଇଗଲେଣି କାହିଁକିନା ଆଗକାଳରେ ଧର୍ମ ଧର୍ମବିଶ୍ୱାସକୁ ଅଧିକ ଲୋକମାନେ ଠକିକି ରଖୁଥିଲେ ଆଜିକା ଲୋକମାନେ ମାନେ ସେ ତାକୁ ହିଁ ଟୋଟାଲି ବ୍ୟବହାର ହିଁ କରୁନାହାନ୍ତି ଆ ଆଗକାଳର ଲୋକମାନେ ଧର୍ମ ଧର୍ମ ବିଶ୍ୱାସରେ ଠକି ତ ରହୁଥିଲେ ଆଜିକାଲି ଲୋକମାନେ ବିଶ୍ୱାସ ହିଁ କରିନାହାନ୍ତି ସେଥିମଧ୍ୟରେ ଲୋକମାନଙ୍କର ମଧ୍ୟରେ ଚେଞ୍ଜ ଆସିଗଲାଣି ସେଥିପାଇଁ ଲୋକମାନେ ଧର୍ମ ବିଶ୍ୱାସ ଉପରେ ଅଧିକ ଏବେ ବିଶ୍ୱାସ କରୁନାହାନ୍ତି ଆଗକାଳ ଲୋକମାନେ ଅଧିକ ବିଶ୍ୱାସ କରିବା ଯୋଗୁଁ ଠକାମିରେ ପଡ଼ୁଥିଲେ